ଦଶରୁ ଦଶଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା ହେଉଛି ଦୁଇଶହ ପାଞ୍ଚ ଏକ ହଜାର ପଇଁତିରିଶ ତିନିହଜାର ଚାରିଶହ ଚାଳିଶ ଛଅ ହଜାର ପାଞ୍ଚଶହ କୋଡ଼ିଏ ଆଠ ହଜାର ଶହେ ପନ୍ଦର